ପୁରାତନ ଏବଂ ନୂତନ ଯୁଗ ମଧ୍ୟରେ ଆକାଶ ପାତାଳାର ଫରକ ରହିଛି ମଣିଷ ଯେତେ ଡେଭ୍ଲପ୍ କରୁଛି ଡେଭ୍ଲପ୍ କରିବା ସହିତ ତାହା ସହିତ ମଧ୍ୟ ଚାଷର ମଧ୍ୟ ଡେଭ୍ଲପ୍ ହୋଇସାରିଛି କିନ୍ତୁ ପୁରାତନ ଯୁଗରେ ଆମେ କିପରି ଚାଷ କରୁଥିଲେ ଆମେ ପାରମ୍ପାରିକ ପଦ୍ଧତିରେ ଚାଷ କରୁଥିଲେ ସେ ସମୟରେ ପାରମ୍ପାରିକ ପଦ୍ଧତିରେ ଚାଷ କରିବା ପାଇଁ ଆମର ମିନିମମ୍ ଯେଉଁଟା ଆବଶ୍ୟକ ଥିଲା ସେସବୁଗୁଡ଼ିକ ମଧ୍ୟରେ ହଳ ଲଙ୍ଗଳ ଏସବୁ ମୁଖ୍ୟ ଥିଲା ହଳ ସାହାଯ୍ୟରେ ହଳ ଲଙ୍ଗଳ ସାହାଯ୍ୟରେ ଆମେ ହଳ କରୁଥିଲେ ଏବଂ ବିହନ ବୁଣିକି ଆମେ ଏହାକୁ ପାଣି ମଧ୍ୟ ଯୋଗାଉଥିଲେ କିନ୍ତୁ ବର୍ତ୍ତମାନ ଯୁଗ ବଦଳିବା ସହିତ ଲୋକମାନେ ମଧ୍ୟ ଅତ୍ୟାଧୁନିକ ଜିନିଷ ବ୍ୟବହାର କରୁଛନ୍ତି ଚାଷ କରିବା ପାଇଁକା ପାୱାର୍ଟିଲର୍ କଲ୍ଟିଭେଟର୍ ଏସବୁର ସାହାଯ୍ୟ ନେଉଛନ୍ତି ଏବଂ ଧାନ କାଟିବା ପାଇଁକା ଧାନ କାଟିବା ପାଇଁକା ମେସିନ୍ ମଧ୍ୟ ଆସିସାରିଛି କିନ୍ତୁ ପୁରାତନ ଯୁଗରେ ପାରମ୍ପାରିକ ପଦ୍ଧତିରେ ଲୋକମାନେ ଦାଆ ସାହାଯ୍ୟରେ ଧାନ କାଟୁଥିଲେ ଏବଂ ବାଉଙ୍ଗୀ ସାହାଯ୍ୟରେ ଏହାକୁ ବୁହାହେଇକି ଆଣୁଥିଲେ ଏବଂ ଧାନ ବାଡ଼େଇକି ଛଣ ଅଲଗା କରିବା ସହିତ ଧାନ ମଧ୍ୟ ସଂରକ୍ଷିତ କରିକି ରଖୁଥିଲେ କିନ୍ତୁ ବର୍ତ୍ତମାନ ଶୀତଳ ଭଣ୍ଡାରର କୌଣସି ଅଭାବ ନାହିଁ ଲୋକମାନେ ଶୀତଳ ଭଣ୍ଡାର ଏବଂ ଧାନ ଯେଉଁଠି ଜମା ହୁଏ ସେଇଠି ମଧ୍ୟ ନେଇକି ଲୋକ ଧାନ ରଖିକି ବହୁତ ଉପକାର ପାଉଛନ୍ତି କିନ୍ତୁ ପାରମ୍ପାରିକ ପଦ୍ଧତି ବହୁତ ଭଲ ଥିଲା କାରଣ ଲୋକମାନେ ବହୁତ ଉପକୃତ ମଧ୍ୟ ହେଉଥିଲେ ସେମାନଙ୍କୁ ଗୋଟେ ପ୍ରକାରର ଫିଜିକାଲ୍ ଏକ୍ସର୍ସାଇଜ୍ ମଧ୍ୟ କରିବା ପାଇଁକା ମିଳିଯାଉଥିଲା କିନ୍ତୁ ବର୍ତ୍ତମାନ ସେସବୁ କିଛି ବି ହେଉନାହିଁ ବର୍ଷ ବଦଳିବା ସହିତ ଯୁଗ ମଧ୍ୟ ବଦଳି ସାରିଛି ଯୁଗ ବଦଳିବା ସହିତ ଲୋକମାନଙ୍କର ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଗୁଁ ଆମର ଚାଷ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାରମ୍ପରିକ ପଦ୍ଧତିରୁ ନୂତନତାକୁ ଆସି ସାରିଛି